ଟିଭି ଗୋଟେ ଘିନିଥିଲି ଆଉ ସେ ଭଲ୍ ବାହାରିଲା ମିନିମମ୍ ଜିନିଷ୍ର ଚଲ ବିିନିନସ ଆଉ ସେଇଟା ଇଲେକ୍ଟ୍ରି ବିଲ୍ ବି କମ୍ ଦେଖାସି ଆଉ ଭଲ ଲାଗୁଛି ସେ ଟିଭି ବ୍ୟବହାର କରିିକରି ସେଥିରେ ଡିସପ୍ଲେ ବି ଭଲଅଛି ତାର୍ କ୍ଵାଲିଟି ଭଲଅଛି ସେଇଟା ଦେଖିଲା ବି ଭଲ୍ ଦିସି ଆଉ ଲାଇଟ୍ ବି ଭଲ୍ ପଡ଼୍ସି ଆଖି ଆ ଖରାପ ନି କରେ ଆରୁ ତାହାକି ଆମ ଫ୍ୟାମିଲି ଆଗି ସବୁ ଦେଖି ପାରସିନଁ